ହଁ ମୋତେ ଓଡ଼ିଆ ଲେଖକ ବହୁତ ଭଲ ଲାଗନ୍ତି ସେଥିମଧ୍ୟରୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କବିବର ରାଧାନାଥ ରାଏ ସ୍ୱଭାବକବି ଗଙ୍ଗାଧର ମେହେର ଫକିର ମୋହନ ସେନାପତି ଏହି ଟାଇପ୍ର ଆହୁରିବି ବିଭିନ୍ନପ୍ରକାର କବି ଅଛନ୍ତି କିନ୍ତୁ ତାଙ୍କ ମଧ୍ୟରୁ ମୋତେ ଫକିର ମୋହନ ସେନାପତିଙ୍କର ଭଲ ଲାଗେ ତାଙ୍କ ଲେଖକକୁ ମୋତେ ବହୁତ ଭଲ ଲାଗେ ଲେଖିବାଟା ଶୈଳୀ ମୋତେ ବି ବହୁତ ଭଲ ଲାଗେ ସବୁ ବି କିଛି ଜାଣିବାକୁ ମୋତେ ବି ଭଲ ଲାଗେ ତାଙ୍କ ଭିତରେ ଯେଉଁ ଛମାଣେ ଆଠ ଗୁଣ୍ଠ ଲଛମା ମାମୁଁ ରେବତୀ ଏସବୁ ଲେଖକର ସବୁ ତାଙ୍କ ଲେଖନ୍ତି ଯେଉଁଗୁଡ଼ା ସବୁ ମୋତେ ସବୁ ଭଲ ଲାଗେ ଏବଂ କିଛି ଜାଣିବାକୁ ଜାଣିଛୁ ଏବଂ କିଛି ଇଚ୍ଛା ପ୍ରକାଶ କରିଥିଲେ ବି ଆମକୁ କିଛି ଭଲ ଲାଗେ ସେ ସବୁ ପଢ଼ିବାକୁ